ହିନ୍ଦୀ ଭାଷା ହେଉଛି ଆମ ଭାରତର ରାଷ୍ଟ୍ରୀୟ ଭାଷା ଆଉ ହିନ୍ଦୀ ଭାଷା ଦ୍ୱାରା ଆମେ ଏବେ ଅନ୍ୟ ଜାଗାରେ ଅନ୍ୟ ଭାଷାବାଦୀମାନଙ୍କର ପାଖରେ ଗଲେ ମଧ୍ୟ ଆମେ ହିନ୍ଦୀ ଭାଷା ଦ୍ୱାରା ନେଇକି ଆମର ଭାବକୁ ଆମେ ପ୍ରକାଶ କରିପାରୁଛୁ ଆଉ ହିନ୍ଦୀ ଭାଷା ଆଉ ଓଡ଼ିଆ ଭାଷାର ବହୁତ ଗୁଡ଼ାଏ ସାମଞ୍ଜସ୍ୟ ରହିଛି ଯେମିତି ହିନ୍ଦୀ ଭାଷାର କେତେକ ଶବ୍ଦ ଓଡ଼ିଆ ଭାଷାରେ ମଧ୍ୟ ବ୍ୟବହାର କରାଯାଉଛି ଆଉ ଓଡ଼ିଆ ଭାଷାର କିଛି ଶବ୍ଦ ଗୁଡ଼ାକ ହିନ୍ଦୀ ଭାଷାରେ ମଧ୍ୟ ବ୍ୟବହାର କରାଯାଉଛି ଆଉ ଯେମିତିକି ଓଡ଼ିଆ ଭାଷା କହୁଥିବା ଅନେକ ଲୋକମାନେ ଅନ୍ୟ ଅନ୍ୟ ଜାଗାରେ ବିଭିନ୍ନ ପ୍ରକାର ଜାଗାରେ ସେମାନେ ରହୁଛନ୍ତି ଆହୁରି ଓଡ଼ିଆ ଭାଷାର ପ୍ରଭାବ ମଧ୍ୟ ରହିଛି ତେଣୁ ଆମେ ହିନ୍ଦୀ ସହିତ ଓଡ଼ିଆ ଭାଷାକୁ ଆମେ ସାମଞ୍ଜସ୍ୟ କରିପାରିବା କରାଯାଇ ଥାଏ